ଆମ ଓଡ଼ିଶାରେ ଓଡ଼ିଆ ଭାଷା ହେଉଛି ପ୍ରଚଳିତ ଆମ ଓଡ଼ିଆ ଭାଷା ସବୁଠି ଓଡ଼ିଶାରେ କହନ୍ତି ଯାହା ଇଂରେଜ ମାନେ ଆସି ଇଂରାଜୀରେ ଶିଖାଇଥିଲେ ତାହା କହନ୍ତିନି ଖାଲି ଓଡ଼ିଆରେ କହନ୍ତି ଯାହାକି ଇସ୍କୁଲ କଲେଜ୍ ବିଦ୍ୟାଳୟମାନଙ୍କରେ ବି ଓଡ଼ିଆ ଭାଷା ପ୍ରଚଲିତ ଓଡ଼ିଆ ଭାଷା ହେଉଛି ଆମ ଗୋଟିଏ ଏମିତି ମୂଲ୍ୟବାନ ଜିନିଷ ଯାହାକି ଆମେ ବି କହିଥାଉଁ ଯାହାକି ଆମ ଓଡ଼ିଶାରେ ଓଡ଼ିଆ ଭାଷା ବହୁତ ପ୍ରଚଳିତ ଆମ ଓଡ଼ିଆ ଭାଷା ହେଉଛି ଆମର ଗୋଟିଏ ମୂଲ୍ୟବାନ ଜିନିଷ ଓଡ଼ିଆ ବହି ବି ମଧ୍ୟ ଅଛି ଯାହାକି ସାହିତ୍ୟ ରଚନା ଏମିତି ବହିମାନେ ବି ଅଛି ଯାହା କିଣିଲେ ମିଳେ ଆଉ ଇସ୍କୁଲ ବି ମିଳିଥାଏ